ହଁ ନ୍ୟୁଜ୍ ଚ୍ୟାନେଲ୍ ଅଛି ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ଆମେ ବିଭିନ୍ନ ଖବର ଦେଶ ବିଦେଶର ଜାଣିପାରୁ ବିଶେଷ କରି ଆମମାନଙ୍କ ପାଖରେ ମାତୃଭାଷା ଓଡ଼ିଆ ଓଡ଼ିଆ ଭାଷାରେ ନ୍ୟୁଜ୍ ଦେଖିବାକୁ ପସନ୍ଦ କରୁ କାରଣ ଆମ ମାତୃଭାଷା ଓଡ଼ିଆ ଆଉ ଆମେ ପ୍ରତ୍ୟେକ ସମୟରେ ଓଡ଼ିଆ ଭାଷାରେ କଥା ହଉ ତେଣୁ ଆମକୁ ଆଉ ଓଡ଼ିଆ ଭାଷାରେ ନ୍ୟୁଜ୍ ଦେଖିବାକୁ ଓ ଶୁଣିବାକୁ ଭଲ ଲାଗେ ସେଥିପାଇଁ ଆମେ ପ୍ରତ୍ୟେକଟି ନ୍ୟୁଜ୍ ନ୍ୟୁଜ୍ ଚ୍ୟାନେଲ୍ କିମ୍ବା ଖବର କାଗଜ ଇତ୍ୟାଦିକୁ ଆମେ ଓଡ଼ିଆରେ ହିଁ ପଢ଼ୁ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାରର ଯେଉଁ ରାଜନୀତିକ କଥା କିମ୍ବା ଦୈନିକ ଜୀବନରେ ଘଟୁଥିବା ବିଭିନ୍ନ ଘଟଣା ଦୁର୍ଘଟଣା ବିଭିନ୍ନ ସୁବିଧା ଅସୁବିଧା ସିରିଏଲ୍ ଫିଲ୍ମ୍ ବିଭିନ୍ନ ପ୍ରକାରର ସୂଚନା ଆମେ ପାଇଥାଉ ତେଣୁ ନ୍ୟୁଜ୍ ଚ୍ୟାନେଲ୍ ଆମର ଓଡ଼ିଆ ଭାଷାରେ ହେଲେ ଆମକୁ ଶୁଣିବା ପାଇଁ ଓ ଦେଖିବା ପାଇଁ ବହୁତ ସହଜ ଓ ସୁବିଧା ଲାଗେ